ପ୍ରିୟ ଉଦ୍ଧୃତ ବାକ ପୁରାତନ ପୁରାତନ ଗ୍ରନ୍ଥ ମଧ୍ୟରୁ ରାମାୟଣ ଗ୍ରନ୍ଥ ଅନ୍ୟତମ ଅଟେ ତ୍ରେତୟା ଯୁଗରେ ଘଟିଥିବା ଘଟଣା ଉପରେ ଆଧାରିତ ରାମାୟଣ ଗ୍ରନ୍ଥ ଅଟେ ଏହି ରାମାୟଣ ପୁରାଣରେ ଆମ ଜୀବନ ସହିତ ଆଧାରିତ ବିଷୟବସ୍ତୁ ଦେଖିବାକୁ ମିଲେ ଦେଖିବାକୁ ମିଲେ ରା ରାମାୟଣ ପୁରାଣ ଅନୁଯାୟୀ ଅଯୋଧ୍ୟାରେ ରାଜ୍ୟର ଅଯୋଧ୍ୟାର ରାଜ୍ୟର ରାଜା ଦଶରଥ ଚାରୋଟି ସନ୍ତାନ ଥିଲେ ରାମ ଲକ୍ଷ୍ମଣ ଭରତ ଓ ଶତ୍ରୁଘ୍ନ ମହାରାଜାଙ୍କ ତିନୋଟି ପତ୍ନୀ ଥିଲେ କୌଶଲ୍ୟା ସୁମିତ୍ରା ଓ ଏବଂ କୈକେୟୀ ସୀତା ସତ୍ୟ ସତ୍ୟାରକ୍ଷା କରିବା କରି ରାମ ଲକ୍ଷ୍ମଣ ଓ ସୀତା ଚଉଦ ବର୍ଷ ବନବାସ ଯାଇଥିଲେ ବନବାସ ସମୟରେ ଲଙ୍କାର ରାବଣ ମାତା ସୀତାଙ୍କୁ ମାତା ସୀତାଙ୍କୁ ମାତା ସୀ ସୀତାଙ୍କୁ ହରଣ କରି ନେଇଥିଲେ ବନରେ ରାମଙ୍କ ସହ ହନୁମାନଙ୍କ ସାକ୍ଷାତ ହୋଇଥିଲା ପ୍ରଭୁ ରାମଚନ୍ଦ୍ର ବଲି ବାଲିଙ୍କୁ ବଧ କରି ସୁଗ୍ରୀବଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ପରବର୍ତ୍ତୀ ସମୟରେ ପ୍ରଭୁ ଶ୍ରୀରାମ ସୁଗ୍ରୀବ ହନୁମାନର ନୀଳ ଜା ଜାମ୍ବବାନ ବନରାସ ସେନା ସହ ସମୁଦ୍ରରେ ସେତୁ ବାନ୍ଧି ଲଙ୍କା ଯାଇଥିଲେ ରାବଣ ବଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ ସୀତାଙ୍କୁ ଉଦ୍ଧାର କରିଥିଲେ ଲଙ୍କାରେ ବିଭୀଷଣଙ୍କୁ ରାଜା କରିଥିଲେ ପ୍ରଭୁ ଶ୍ରୀରାମ ସୀତାଙ୍କୁ ଧରି ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିଥିଲେ ଅଯୋଧ୍ୟାରେ ରାଜା ହୋଇ ପ୍ରଜା ପାଳନ କରିଥିଲେ ରାମାୟଣ ଗ୍ରନ୍ଥରେ ଭାଇ ଭାଇ ପ୍ରତି ସ୍ନେହ ଓ ଭଲ ପାଇବା ସାର ସମୀ ପ୍ରତି କର୍ତ୍ତବ୍ୟ ଅନ୍ୟାୟ ଉପରେ ନ୍ୟାୟର ଜୟ ଓ ସତ୍ୟର ସତ୍ୟ କିପରି ହୋଇଥିଲା କିପରି କରିଥିଲେ ଲଙ୍କାରେ ବିଭୀଷଣକୁ ରାଜା କରିଥିଲେ